ଆମ ଗାଁରେ ଏକ ମନ୍ଦିର ଅଛି ଯେଉଁଠାରେ ଏକ ବଡ଼ ଦାନବାକ୍ସ ଅଛି ସେଠାରେ ଯେଉଁମାନେ ସବୁ ସନ୍ଧ୍ୟା ଆଳତି ପାଇଁ ଯାଆନ୍ତି ଦାନବାକ୍ସରେ କିଛି ନା କିଛି ଏ ଯେମିତି ହେଲେ କିଛ ନା କିଛି ପକାନ୍ତି ଦାନ ଠାକୁରାଣୀଙ୍କୁ ଦାନ ଦେଇକି ଆସନ୍ତି ଏବଂ ସେହି ତାଙ୍କର ଦାନ ଠାକୁରାଣୀଙ୍କର କିଛି କାମ ଯଜ୍ଞ ହେଉ କିମ୍ବା ଠାକୁରଙ୍କର ଏମିତି କିଛି କାମ ହେଉ ଯାହା ତ କାମ ଠାକୁରାଣୀଙ୍କ ସେହି ଦାନ କାମରେ ଲାଗୁଥିବ ଏବଂ ସେହି ସେହି କାରଣରୁ ସେହି କାରଣରୁ ଆମେ ଏବଂ ଆସୁଥିବା ଆମ ଗାଁକୁ ଆସୁଥିବା ବିଭିନ୍ନ ପ୍ରକାର ମଠ ସେମାନେ ମଧ୍ୟ କିଛି ନା କିଛି